ଓଡ଼ିଆ ଭାଷାର କିଛି ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଯାହାକୁ ମୁଁ ଆକର୍ଷଣୀୟ ମନେ କରେ ଯେମିତି ଆମ ଓଡ଼ିଆ ଭାଷା ଅଲଗା ଭାଷା ଅପେକ୍ଷା ବହୁତ ଭଲଲାଗେ ଏଇଥିପାଇଁ ଆକର୍ଷଣ ଲାଗେ ଯେ ଆମ ଓଡ଼ିଆ ଭାଷାରେ ସବୁ ଆଡ଼େ ଅଲଗା ଅଲଗା ରହିଥାଏ କିଛି କ'ଣ ଆଉ କିଛି ଜାଗାରେ କିରା କିଛି ଜାଗାରେ କିଛି କଥାରେ ଖାଇସି ଜିମି ଆଇମି ଏସବୁ ଭଲ ଲାଗେ ଆଉ କିଛି ଜାଗାରେ ସି ଲାଗିଥାଏ ଖାଇସି ଏସବୁ ଲାଗିଥାଏ ଆମ ଓଡ଼ିଆରେ ଖଣ୍ଡ ବାକ୍ୟ ରୂଢ଼ି ସବୁ ରହିଥାଏ ଯେମିତି ଯେତେ ମାଠିବୁ ମାଠ ମୁଁ ସେହି ଦରପୋଡ଼ା କାଠ ଏସବୁ ଆକର୍ଷଣୀୟ ଲାଗେ